ରାଇଡିଂ ବିଭିନ୍ନ ପ୍ରକାରର ଅଛି ଯେପରିକି ଗାଡ଼ି ରାଇଡିଂ ସ୍କେଟିଂ ସ୍କେଟିଂ ସମୟରେ ଆମେ ପଡ଼ିବାର ବହୁତ ସମ୍ଭାବନା ଥାଏ ଯେଉଁମାନେ ନୂଆ ନୂଆ କରି ସ୍କେଟିଂ କରିଥାଆନ୍ତି ସେମାନେ ବହୁତ ଥର ପଡ଼ିଥାନ୍ତି ତେଣୁ ସେ ସେଥିମଧ୍ୟରୁ ଆମେ ସୁରକ୍ଷା ପାଇବା ପାଇଁ ଆମେ ହେଲମେଟ ଏବଂ ଆଣ୍ଠୁରେ ବନ୍ଧା ଯାଉଥିବା ବେଲ୍ଟ ବୁଟ୍ ଏବଂ ହାତରେ ଗ୍ଲୋବସ୍ ଇତ୍ୟାଦି ପିନ୍ଧିବା ଦରକାର